ହଁ ମୁଇଁ ଚିତ୍ରାଙ୍କନ କ୍ଲାସ୍ କରିଚେଁ ଆର୍ ସେଥିଲାଗି କର୍ମଶାଳା ବି ନେଇଚେଁ ଆରୁ ମୁଇଁ ଚିତ୍ରାଙ୍କନ ଯେନ୍ କ୍ଲାସ୍ କରି ଯାଏସେଁ ସେନ ମତେ ଚିତ୍ର ଶିଖାଯାଇସି ଛୋଟ୍ ବେଲେ ତ ମୁଇଁ ଚିତ୍ରାଙ୍କନ କ୍ଲାସ୍ ନାଇ ଯାଉଥାଏ ଯେନ୍ଥିରଲାଗି ଭଲ ଚିତ୍ର ଆଙ୍କି ନାଇ ପାରୁଥେ ଚିତ୍ର କରୁଥିଲି ବାକିରେ ସେଟା ଭଲ ନାଇଁ ହଉଥିଲା ଯେତ୍କି ସୁନ୍ଦର ଦିସିବାର କଥା ଯେମତି ଆକର୍ଷଣୀୟ ଲାଗବାର୍ କଥା ସେତ୍କି ଆକର୍ଷଣୀୟ ହେଉନଥିଲା ଖାଲି ମୁଁ ଚିତ୍ର ବନାବାରଟା ବାକି ବନେଇ ନଉଥିଲି ରଙ୍ଗ କରି ନାଇ ଜାନୁଥିଲି ତାପରେ କେମତି ପେନସିଲ ଧରଲେ ଚିତ୍ର ବହୁତ ସୁନ୍ଦର ହେବା ସେସବୁ ପଦ୍ଧତିମାନ ନାଇ ଯାନିଥାଇ ପ୍ରକ୍ରିୟା ମ ନାଇଁ ଯାନ୍ଥାଅ ତ ଚିତ୍ର କ୍ଲାସ୍ କରବାର୍ ଦ୍ୱାରା ମୁଇଁ ସବୁକିଛି ଜାଣିପାରିଲି ଯେ ଆମେ ପେନସିଲ କେମ୍ତି ଧରମା ଆଉ ଚିତ୍ରଟେ ଯଦି ଆମେ ବନଉଚୁ ପହିଲା ଆରମ୍ଭଟା କେନୁ କର୍ମା ସେଟାକେ ରଙ୍ଗ କଲାବେଲେ କେମିତିକି ରଙ୍ଗ କରାଯିବା କେନ୍ ଜାଗାରେ କେନ୍ କଲର ରଙ୍ଗ ଦିଆଯିବା ସେସବୁ ବିଷୟରେ ଧାରଣା ନାଇଁଥାଏ ତ ମୁଇଁ ଯେତେବେଲେ ଚିତ୍ର ଚିତ୍ରାଙ୍କନ କ୍ଲାସ୍ ଗଲି ଚିତ୍ର ଶିଖିଲି ଗୁରୁ ମତେ ସବୁ କିଛି ଶିଖାଇଲେ ଯେ କେମତି କିନା ଚିତ୍ର ତିଆରି କରାଯାଇସି ସେନେ ରଙ୍ଗ କେମ୍ତି କରାଯାଇସି ସବୁ ଚିତ୍ର ଉପରେ ତାଙ୍କର ସବୁ ଶିକ୍ଷା ଦେଲେ ଆର୍ କର୍ମଶାଳା ମଧ୍ୟ ନେଇଚେ ମୁଇଁ ଚିତ୍ର ଭଲ୍ ଭାବରେ ଶିଖିସାରିଲା ପରେ ଜଣଙ୍କ ଘ ବିଭିନ୍ନ ସମସ୍ତଙ୍କ ଲୋକମାନଙ୍କର ଘରକେ ଯାଇକି ଚିତ୍ର ବନେଇଚେଁ ଲୋକମାନେ ଡାକ୍ସନ୍ ଚିତ୍ର ଆଙ୍କବାର୍ ଲାଗି ଆରୁ ତାପରେ ମୁଇଁ ଗୋଟେ ସ୍କୁଲକେ ମଧ୍ୟ ଯାଇଥିଲି ସେ ସ୍କୁଲରେ ମତେ ଖାଲି ଚିତ୍ର କର୍ବାର୍ ଲାଗି ଡକାଯାଇଥିଲା ମୁଁ ସ୍କୁଲର ସବୁ ଜାଗାରେ ଚିତ୍ର ମାନ ମହାପୁରୁଷ ମାନଙ୍କର ଚିତ୍ରମାନେ ଆଙ୍କିଥିଲି ଆର ବିଭିନ୍ନ ଗଛଲତା ସିନେରୀ ଝର ଏମିତି ସବୁ ଚିତ୍ରମାନେ ଆଙ୍କିଥିଲି ଯେନ୍ଟାକି ଛୁଆମାନକେ ଭଲ ଲାଗବା ତାଙ୍କର ସେମାନେ ଦେଖିଲେ ଯେନ୍ତା ଖୁସି ହେଇଯିବେ ଆର୍ ପଢ଼ବାର୍ ଲାଗି ଯେନ୍ତା ଆ ଆଗ୍ରହୀ ହେବେ ସେନ୍ତା ଟାଇପର ମୋଟିଭେସନ ଚିତ୍ର ବି ବନେଇଥିଲି ଇ ଅଭିଜ୍ଞତାରୁ ମୁଁ ବହୁତ କିଛି ଶିଖିବାକେ ପାଇଲି ମତେ ବହୁତ ଖୁସି ଲାଗ୍ସି ଯେ ମୁଇଁ ଆଜି ଯଦି ଚିତ୍ର କ୍ଲାସ କରିପାରିଲି ଆର୍ ଚିତ୍ର କର୍ବାର୍ ଲାଗି କାମ ମାନେ ବି କଲି ସେଥିଲାଗି ବୋଲି ଆଜି ମୁଇଁ ଇ ଜାଗାରେ ପହଞ୍ଚି ପାରିଚା ଗୋଟେ ଭଲ୍ ଚିତ୍ରକାର ହେଇକିନା ମୋର୍ ଚିତ୍ରକେ ମୁଇଁ ମୋର୍ ବୃତ୍ତି ରୂପେ ବାଛି ପାରିଚେଁ ଆର୍ ସେଥିରୁ ରୋଜଗାର ବି କରିପାରୁଚେ ତ ମତେ ଇ ଅଭିଜ୍ଞତାଟା ବହୁତ ଖୁସି ଲାଗ୍ସି ଆର୍ ମୁଇଁ ବି ସେନୁ ଚାନ୍ସେସ୍ ଅଧିକା ମୁଇଁ ଚିତ୍ର କେମିତି ଭଲ ଭାବରେ କରିପାରମି ଆର୍ ଚିତ୍ରକେ ବୃତ୍ତି ରୂପେ ନିଆଯାଇଏସି ମୁଇଁ ସେଟା ଆଗରୁ ଜାଣିନେଇଥିଲି ଯେ ଚିତ୍ର ଦ୍ୱାରା ବି ମୁଇଁ ଇନକମ୍ କରିପାରିବି ମୁଇଁ ଏଇନୁ ଏଇଟା ଶିଖିଲି ଯେ ମୁଇଁ ଚିତ୍ର କରିକି ବି ଟଙ୍କା ରୋଜଗାର କରିପାରିବି ଆର୍ ମୋର ଭରଣ ପୋଷଣ କରିପାରିବି ତାର୍ ସାଙ୍ଗେ ସାଙ୍ଗେ ମୁଇଁ ଚିତ୍ର କ୍ଲାସ୍ ଯାଇକି ଜାଣବାକେ ପାଇଲି ଯେ ମୁଇଁ ଚିତ୍ର କରିକି ଗୋଟେ ପ୍ରସିଦ୍ଧ ଚିତ୍ରକାର ହେଇପାରିବି ଆର୍ ମୁଇଁ ଗଲା ସାରା ଦୁନିଆଁ ସାମ୍ନାରେ ଗୋଟେ ନୂଆ ନାଁରେ ପରିଚିତ ହେଇପାରିବି ଇ ଧାରଣା ମୋର୍ ନାଇଁଥିଲା ମୁଇଁ ଚିତ୍ର ଚିତ୍ରାଙ୍କନ କ୍ଲାସ୍ ଗଲାକେ ଗୁରୁ ମତେ ବୁଝାଲେ କହିଲେ ତାପରେ ମୁଇଁ ବୁଝିପାରିଲି ଆଉ ଜାଣିପାରିଲି ଯେ ଚିତ୍ର କର୍ବାଟା ବି ଯୋଉୋଟେ ଛଟ୍ କାମ ନୁହେଁସ ଯାର୍ ପାଖରେ କଳା ଥିସି ଖାଲି ସେ ହିଁ ଚିତ୍ର କରିପାର୍ସି ସବୁ ଲୋକ ଚିତ୍ର କର୍ବାଟା ସମ୍ଭବ ନୁହେଁସେ ସବୁ ଲୋକ ଚିତ୍ର କରି ନାଇ ପାର୍ସନ୍